ହଁ କିଏ କହୁଥିଲେ ହଁ ହଁ ଆମ ପାଖରେ ତ ଗେଣ୍ଡୁ ଚମ୍ପା ମଲ୍ଲି ମାଳତୀ ଗୋଲାପ ମନ୍ଦାର ଟଗର ସବୁ ପ୍ରକାର ଫୁଲ ଅଛି ଯାହା ଆପଣଙ୍କ ଦରକାର ଆମେ କହିଲେ ସେହି ହିସାବରେ ଆମେ ଦେବୁ ଆଉ

ଆପଣ କେବେ ଆଗରୁ ସେଇଠି ସଜେଇଛନ୍ତି ନା ଏ ବର୍ଷ ପ୍ରଥମ କରିବେ ଠିକ୍ ଅଛି ଅନୁମାନି ଆପଣଙ୍କର ଆଗରୁ ସେଠି କେତେ କେମିତି କଣ ଫୁଲ

ଠିକ୍ ଅଛି ଆମେ ଠାକୁରଙ୍କ ପାଇଁ ତ ଦେଇଦେବା ସଜ ଫୁଲ ଦେଇ ଦେବା ବାକି ଯେଉଁ ସଜେଇବା କୁ କହିଲେନି କି ସେଥିରେ ସଜ ଫୁଲ ଭିତରେ କିଛି ଯେଉଁ ପ୍ଲାଷ୍ଟିକ ଆଉ ଯେଉଁ ସବୁ ନକଲି ଫୁଲ ଆସୁନି ସେହି ସବୁ ମିଶେଇ ହଁ ସେଇଟା ହଁ ଆମେ ମିଶେଇକି ଦେଇଦେବା ନକଲି ଫୁଲ ଆଉ ସତେଜ ଫୁଲ ମିଶେଇକି ଦେଇ ଦେବା ଆଉ ଆପଣ ଆସିକି ଫୁଲ ନେବେ ନା ମୁଁ ପିଲା ପଠେଇ ଆଛା ନାହିଁ ଫୁଲ ପାଇଁ ତ ଅଲଗା ପଇସା ଲାଗିବ ଅଲଗା ଲାଗିବ ଠିକ୍ ଅଛି ମୁଁ ପିଲା ପଠେଇ ଦେଉଛି ସେ ଦେଖିଦେଇ କି ଆସିବ ଆଉ ମାପ ଯୁପ କରି ଦେଇକି ଆସିବ କେତେ କଣ ଫୁଲ ଲାଗିବ କହିଲେ ମୁଁ ପିଲା ହାତରେ ଫୁଲ ପଠେଇ ଦେବି ଆପଣଙ୍କୁ ଆଉ ଠିକ୍ ଅଛି ଠିକ୍ ଅଛି ନିଶ୍ଚୟ ହଉ ହଉ ମୁଁ ରଖୁଛି